ଆମ ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବାଗୁଡ଼ିକ ଅତି ସୁବିଧାଜନକ ବର୍ତ୍ତମାନ ସରକାର କରିଦେଇଛନ୍ତି ଏଥିମଧ୍ୟରେ ଶହେ ଆଠ ଆମ୍ବୁଲେନ୍ସ ସେବା ଶହେ ଦୁଇ ଜନନୀ ସେବା ଦ୍ଵାରା ଲୋକ ବହୁତ ଗୁଡ଼ିଏ ଉପକାର ପାଇପାରୁଛନ୍ତି ସରକାରୀ ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ମଧ୍ୟ ଦିଆଯାଉଛି ମାଗଣାରେ ଲୋକମାନଙ୍କର ଚକିତ୍ସା କରାଯାଉଛି ଯେହେତୁ କୋଭିଡ଼ ମହାମାରୀ ଥିଲା ସେହିଟା ସେହି ସମୟରେ ସରକାରଙ୍କ ତରଫରୁ ମଧ୍ୟ ଆମ ଅଞ୍ଚଳରେ ସାନିଟାଇଜର ଓ ଲୋକଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା ଆମ ଅଞ୍ଚଳର ଉନ୍ନତି ପାଇଁ ସରକାର ମଧ୍ୟ ଅନେକ ଗୁଡ଼ିଏ